ଆଜ୍ଞା ହଁ ଅନ୍ୟମାନଙ୍କୁ ନୃତ୍ୟ ଶିକ୍ଷା ଦେବାର ସୁଯୋଗ ପାଇଛିି ମୁଁ ଏଇ ବର୍ଷ ଗୋଟେ ଆମ କଲେଜରେ ଫଙ୍କସନ୍ ହୋଇଥିଲା ତା'ର ଆୱାର୍ଡ଼ ମୁଁ ପାଇଥିଲି ଫାର୍ଷ୍ଟ ହେଇଥିଲି ପ୍ରଥମ ପ୍ରଥମ ବିଭାଗରେ ରହିଥିଲି ତ ସେଠାରେ ମୋତେ କଲେକ୍ଟର୍ ମଧ୍ୟ ପ୍ରାଇଜ୍ ଆସି ଦେଇଥିଲେ ମୁଁ ମାନେ ବହୁତ ଗର୍ବ ଅନୁଭବ କରିଥାଏ ନିଜକୁ ତା'ପରେ ମାନେ ମୁଁ ତା' ପୂର୍ବରୁ ମାନେ ଛୋଟବେଳୁ ମାନେ ମୋର ନୃତ୍ୟ ପ୍ରତି ଗୋଟେ ଆକର୍ଷଣ ରହିଚି ହେଲା ମୋତେ ବହୁତ ଭଲ ଲାଗେ ନୃତ୍ୟ କରିବା ପାଇଁ ଆଉ ମୁଁ ବହୁତ ଭଲ କରେ ମଧ୍ୟ ତା'ପରେ ଆମ ଘରେ ମଧ୍ୟ ସମସ୍ତେ ମୋତେ ସପୋର୍ଟ କରନ୍ତି ନୃତ୍ୟ କରିବା ପାଇଁ ଆଉ ମୁଁ ଏଇ ବର୍ଷେ ହବ ମାନେ ମୁଁ ଛୋଟ ଛୋଟ ଛୁଆମାନଙ୍କୁ ଆଉ ମାନେ ଆମ ଘର ପାଖରେ ଯଦି କ ମୁଁ ତ ଯେହେତୁ ନୃତ୍ୟ କରେ ତ ସେମାନଙ୍କୁ ଆଣିକିନା ସେମାନଙ୍କୁ ନୃତ୍ୟ ଶିକ୍ଷା ଦେଉଛି ତ ଆର ମାନେ ଅଭିଜ୍ଞତା ବହୁତ ବେଶୀ ଜଣେ ଶିଷ୍ୟ ହେବାରେ ଆଉ ଗୁରୁ ହେବାର ମଧ୍ୟ ତଫାତ ଥାଏ ମୁଁ ମଧ୍ୟ ଗୋଟେ ଶିଷ୍ୟ ହେଇଛି ଆଉ ଗୋଟେ ଗୁରୁ ହେବାକୁ ମଧ୍ୟ ଚେଷ୍ଟା କରୁଛି ଆଉ ସେଇଟା ଗୋଟେ ବହୁତ ବଡ଼ ଅଭିଜ୍ଞତା ମୁଁ ମାନେ ବହୁତ ଖୁସି ମଧ୍ୟ ଛୋଟ ଛୋଟ ଛୁଆମାନଙ୍କୁ ଶିଖାଇକିନା ସେମାନେ ବହୁତ ଭଲ ନାଚନ୍ତି ମାନେ ମୋର ବି ପ୍ରାକ୍ଟିସ୍ ହୁଏ ସେମାନେ ବି ପ୍ରାକ୍ଟିସ୍ ହୁଏ ଆଉ ସେମାନେ ମଧ୍ୟ ବହୁତ ଖୁସି ହୁଅନ୍ତି ନାଚ କରିକିନା ମୋତେ ବହୁତ ସମ୍ମାନ ଦିଅନ୍ତି କେବଳ ସେମାନେ ସେମାନଙ୍କ ଅଭିଭାବକ ମଧ୍ୟ ମୋତେ ସମ୍ମାନ ଦିଅନ୍ତି ସେମାନେ ମୋତେ ଦିଦି ଦିଦି କହିକିନା ଡାକନ୍ତି ଦିଦି ଦିଦି ଡାକନ୍ତି ତ ମୁଁ ମୋତେ ବହୁତ ଖୁସି ଲାଗେ ଆଉ ମୁଁ ଏହି ଥିବା ସୁଯୋଗ ପାଇଥିବାରୁ ଏହି ଶିକ୍ଷା ମାନେ ଗୋଟେ ନୃତ୍ୟ ଶିକ୍ଷାକୁ ଦେବାର ସୁଯୋଗ ପାଇଥିବାରୁ ନିଜକୁ ବହୁତ ଗର୍ବ ଅନୁଭବ କରିଛି ଆଉ ମୁଁ ବହୁତ ଖୁସି ଅଛି ଧନ୍ୟବାଦ